ମୁଁ ଜଣେ ପ୍ରିୟ ଲେଖକ ଆଉ ମୋର ପ୍ରିୟ ଲେଖକ ହେଉଛନ୍ତି ବା କବି ହେଉଛନ୍ତି ଆଦିକବି ସାରଳା ଦାସ ସେ ଓଡ଼ିଆରେ ମହାଭାରତକୁ ଲେଖିଛନ୍ତି ମହାଭାରତ ଲେଖିବା ଦ୍ୱାରା ଓଡ଼ିଆ ଭାଷାରେ ଅନେକ ଓଡ଼ିଆ କର୍ମୀ ଯେଉଁମାନେ କି ଅନ୍ୟ ଭାଷାକୁ ବୁଝିପାରନ୍ତି ନାହିଁ ଅତି ସହଜ ଏବଂ ସରଳ ଭାଷାରେ ସେ ମହାଭାରତ କୁ ନିଜେ ମାତୃଭାଷାରେ ଆଦିକବି ସାରଳା ଦାସ ତାକୁ ଲେଖିଛନ୍ତି ଏଥିପାଇଁ ସମସ୍ତେ ସେ ଓଡ଼ିଆ ପୁସ୍ତକକୁ ପଢ଼ି ସମସ୍ତେ ଉପକୃତ ମଧ୍ୟ ହୋଇଥାନ୍ତି ଏବଂ ସେ ଯେଉଁଭଳି ଭାବରେ ଏହି ମହାଭାରତକୁ ସ ଆଦିକବି ସାରଳା ଦାସ ଲେଖିଛନ୍ତି ତାହା ଏହି ଛୋଟ ଭାଷାରେ କହିବା ସମ୍ଭବ ନୁହେଁ ଯେହେତୁ ସେ ଅତି ସୁନ୍ଦର ଭାବରେ ତାହାକୁ ବର୍ଣ୍ଣନା କରିଛନ୍ତି ଓଡ଼ିଆ ମାତୃଭାଷାରେ